ଓଡ଼ିଆ ଲୋକମାନେ ତାଙ୍କ ସେମାନଙ୍କର ସାଂସ୍କୃତିକ ଓ ପରମ୍ପରାକୁ ପାଳନ ପାଳନ ଏବଂ ସମ୍ମାନ ଦେବା ପାଇଁ ସେମାନଙ୍କ ଭାଷା ବ୍ୟବହାର କରିବେ ଏହିପରି ଯେଉଁ ସ୍ଥାନକୁ ଯିବେ ସେମାନେ ସେଠାରେ ଓଡ଼ିଆରେ କଥାବାର୍ତ୍ତା ହେବେ ନିଜର ଯେଉଁ ପର୍ବପର୍ବାଣୀ ଅଛି ସେସବୁକୁ ମାନିବେ ପାଶ୍ଚାତ୍ୟ ଜିନିଷକୁ ଆପଣ ପାଶ୍ଚାତ୍ୟ ସଂସ୍କୃତିକୁ ଆପଣେଇବେନି ଓ ସେମାନଙ୍କର ଭାଷା ଓଡ଼ିଆ ବୋଲି ସେମାନେ ସବୁଠି ଗର୍ବର ସହିତ କହିପାରୁଥିବେ ଏବଂ ସେମାନେ ଓଡ଼ିଆକୁ ନିଜର ଭାଷାକୁ ସମ୍ମାନ ଦେବେ ଅଫିସ୍ ହେଉ କି ଆପଣଙ୍କର କି ଆପଣଙ୍କ ସହିତ ହିନ୍ଦୀରେ ବି କଥାବାର୍ତ୍ତା କରନ୍ତୁ ଆପଣ କିନ୍ତୁ ଓଡ଼ିଆରେ କଥାବାର୍ତ୍ତା କରିବେ ଆଉ ନିଜର ଓଡ଼ିଆ ଭାଷାର ଟେକ ରଖିବେ ଏହିପରି ଭାବରେ ଲୋକମାନେ ନିଜର ସାଂସ୍କୃତ ଓ ପରମ୍ପରାକୁ ପାଳନ ଏବଂ ସମ୍ମାନ ଦେବା ପାଇଁ ସେମାନଙ୍କର ଭାଷାର ବ୍ୟବହାର କରିପାରିବେ